ଭାଇନା ମତେ କହିପାରିବେ କି ଆପଣଙ୍କର ମୁଁ ଏଇଠୁ ଭୁବନେଶ୍ୱର ଯିବି ଏଠି କୌଣସି ଅଟୋ ମିଳିବ ଯେଉଁଟାକି ମୁଁ ଅତି ସହଜରେ ଯାଇ ସେଠାରେ ପହଞ୍ଚିପାରିବି